ଗ୍ରାମାଞ୍ଚଳ ଆଉ ସହରାଞ୍ଚଳରେ ଗେମ୍ ଖେଳିବା ମଧ୍ୟରେ ଗ୍ରାମାଞ୍ଚଳରେ ପିଲାମାନେ ବିଶେଷ କରି ସବୁ ପ୍ରକାରର ଖେଳ ଖେଳିଥାନ୍ତି ସହରାଞ୍ଚଳର ପିଲାମାନେ କୌଣସି ନିର୍ଦ୍ଦିଷ୍ଟ ଯେପରିକି ସେମାନେ କେବଳ କ୍ରିକେଟ୍କୁ ହିଁ ବେଶୀ ପ୍ରାଧାନ୍ୟ ଦେଇଥାନ୍ତି କିନ୍ତୁ ଆମ ଗ୍ରାମାଞ୍ଚଳର ଋତୁକାଳୀନ ଖେଳ ମଧ୍ୟ ହେଇଥାଏ ଯେମିତିକି ଖରାଦିନ ଆସିଲେ ଲୋକ ଫୁଟବଲ୍ ଖେଳିବେ କି କ୍ରିକେଟ୍ ଖେଳିବେ କିନ୍ତୁ ଯଦି ବର୍ଷା ଦିନ ପଳେଇ ଆସିଲା କ୍ରିକେଟ୍ ଆଉ ଖେଳା ହେଇପାରିବ ନାହିଁ କିନ୍ତୁ ସେମାନେ ସେତେବେଳେ ଫୁଟବଲ୍ ଖେଳନ୍ତି ତା'ପରେ ଯଦି ଶୀତ ଦିନ ପଳେଇ ଆସିଲା ଦୌଡ଼ା ଦୌଡ଼ି ସେତେବେଳେ ଫୁଟବଲ୍ ଆଡ଼କୁ ପୁଣି ପଳାଇଯିବେ ପୁଣି ଚକି ମଧ୍ୟ ଖେଳନ୍ତି କବାଡ଼ି ଖେଳନ୍ତି ଏମିତିକି ବହୁତ ପ୍ରକାର ଖେଳ ଖେଳିଥାନ୍ତି କିନ୍ତୁ ସହରାଞ୍ଚଳର ପିଲାମାନେ ତାଙ୍କର ଖରା ହଉ ବର୍ଷା ହଉ ଶୀତ ହଉ ସବୁବେଳେ ସେମାନେ ଗୋଟେ ପ୍ରକାର ଖେଳ ହିଁ ଖେଳିଥାନ୍ତି ନହେଲେ ସେମାନେ ଖେଳିବା ପାଇଁ ବି ଆସନ୍ତିନି ପିଲାମାନେ ଯେମିତିକି ଘର ଭିତରେ ଥାଇକି ଗେମ୍ ଖେଳିଥାନ୍ତି ମୋବାଇଲ୍ ସାହାଯ୍ୟରେ କିନ୍ତୁ ଗ୍ରାମାଞ୍ଚଳର ପିଲାମାନେ ମଧ୍ୟ ଗେମ୍ ଖେଳିଥାନ୍ତି ଫୋନ୍ରେ ହେଲେ ବି ସେମାନେ ସନ୍ଧ୍ୟାବେଳେ ଯେତେ ଯାହା ଥିଲେ ବି ସେମାନେ ପଡ଼ିଆକୁ ଯାଇକି ସେଠାରେ ସେମାନେ କ୍ରିକେଟ୍ ଫୁଟବଲ୍ ହକି ଚକି ଏମିତି ବହୁତ ପ୍ରକାର ଖେଳ ଖେଳିଥାନ୍ତି ଏମିତି ଖେଳିବା ଦ୍ୱାରା ତାଙ୍କର ମାନସିକ ଚାପ ମଧ୍ୟ ଦୂର ହେଇଥାଏ ଆଉ ଶରୀର ମଧ୍ୟ ସୁସ୍ଥ ରହିଥାଏ ସୁସ୍ଥ ରହିବା ଫଳରେ ତାଙ୍କର ଦୀର୍ଘାୟୁ ହୋଇଥାନ୍ତି ଯେମିତିକି ସହରର ଲୋକମାନଙ୍କୁ ଦେଖିଥିବେ ତାଙ୍କର ବସ ବସି ପେଟ ମଧ୍ୟ ବାହାରିଯାଏ କାରଣ ସେମାନେ କୌଣସି ପାରିଶ୍ରମିକ କର୍ମ ମଧ୍ୟ କରନ୍ତିନି କେବଳ ସେମାନେ ଘରେ ବସି ଖିଆପିଆ କରି ଫୋନ୍ ଉପରେ ବିଶେଷ କରି ଲାଗି ରହନ୍ତି କିନ୍ତୁ ଗାଁର ପିଲାମାନେ ସବୁବେଳେ ଚଞ୍ଚଳ ରୁହନ୍ତି ଆଉ ସେମାନେ ତାଙ୍କ ବୟସ ଅନୁସାରେ ତାଙ୍କର ହେଲ୍ଥ ମଧ୍ୟ ଭଲ ଭାବେ ରୁହେ କିନ୍ତୁ ସହରର ପିଲାମାନେ ତାଙ୍କର କାହାର ପେଟ ବାହାରିଯାଇଥିବ ଅଳ୍ପ ବୟସରେ କାହାର ମୁଣ୍ଡ ଚନ୍ଦା ହେଇଯାଇଥିବ କାହାର ଆଖି ଦେଖାଯାଉନଥିବ ସେ ଚଷମା ପିନ୍ଧି ବୁଲୁଥିବ ଚଷମା ପିନ୍ଧି ପାଠ ମଧ୍ୟ ପଢ଼ୁଥାନ୍ତି କିନ୍ତୁ ଗ୍ରାମାଞ୍ଚଳର ଲୋକମାନଙ୍କ ଭିତରେ ଏସବୁ ବହୁତ କମ୍ ପରିମାଣରେ ଦେଖାଯାଏ ଯେ କେଉଁ ପିଲା କାରଣ ହେଉଛି ସମସ୍ତେ ପଡ଼ିଆକୁ ଖେଳିବା ପାଇଁ ଯାଆନ୍ତି ପଡ଼ିଆରେ ଖେଳିଲା ଫଳରେ ତାଙ୍କ ଜିମ୍ ବା କସରତ ମଧ୍ୟ ହେଇଯାଇଥାଏ ତ ସେମାନେ ଭଲ ଭାବେ ତାଙ୍କର ଭରଣ ପୋଷଣ କରିଥାନ୍ତି ଏବଂ ତାଙ୍କର ଦେହର ଯତ୍ନ ମଧ୍ୟ ହେଇଥାଏ